ଓ ଓଡ଼ିଆ ଭାଷା ଓଡ଼ିଶାର ମୁଖ୍ୟ ଭାଷା ଏଥିରେ ଅନେ ଅନେକ ଭଜନ କୀର୍ତ୍ତନ ଜଣାଣ ଅନ୍ୟ ଦେଶମାନଙ୍କର ମଧ୍ୟ ଆଦୃତ୍ୟ ଲାଭ କରିଛି ଏହା ସର୍ବପୃଷ୍ଟ ଭାଷା ସବୁ ଭାଷାରେ ମଧ୍ୟ ପ୍ରଭାବିତ ହେଇଛି ଭଜନ ଜଣାଣ କୀର୍ତ୍ତନ ରାମ ମନ୍ଦିର ମଧ୍ୟ ଭଜନ ପ୍ରତିଷ୍ଠାରେ ମଧ୍ୟ ଓଡ଼ିଆ ଭଜନ ପ୍ରୟୋଗ କରାଯାଇଛି